ବୟସ୍କ ଲୋକ କିପରି ନେଟ୍ୱାର୍କ୍ ଫୋନ୍ ବ୍ୟବହାର କରିପାରିବେ ଯେମିତି ଆମର ବଡ଼ବାପା କେଉଁଠି ବୁଲିବାକୁ ଗଲା ଆମ ବଡ଼ବାପା କିପରି ଆମର୍ ଘର ଲୋକ ଖବର ନେଇପାରିବେ ସେ ଫୋନ୍ ବିଷୟରେ ଖବର ନେଇପାରିବେ କିପରି ଆମର୍ ବଡ଼ବାପାକୁ ଆମେ ଦେଖିପାରିବୁ ସେ ନେଟ୍ୱାର୍କ୍ ଫୋନ୍ ଦ୍ୱାରା ଭିଡ଼ିଓ କଲ୍ କରିକି ଦେଖିପାରିବୁ ଆମର୍ ବଡ଼ବାପା କିପରି କି ବୋଲି ଟାଇମ୍ ଯିବ ସେ ଆମ ବଡ଼ବାପା ୟୁଟ୍ୟୁବ୍ ଦ୍ୱାରର ଭାଗବତ କଥା ରାମାୟଣ କୃଷ୍ଣ ଲିଳା ଏସବୁ ଦେଖିପାରିବେ ଆଉ ଗୀତ ଭଜନ କିମ୍ବା ଠାକୁରର ଫିଲିମ୍ ଅଛି ଏସବୁ ଦେଖିକି ଟାଇମ୍ କଟାଇ ପାରିବେ ନେଟ୍ୱାର୍କ୍ ଫୋନ୍ ଦ୍ୱାରା ଏ ସବୁ ବିଷୟରେ ନେଟ୍ୱାର୍କ୍ ଫୋନ୍ ବୟସ୍କ ଲୋକଙ୍କୁ ବହୁତ ସୁବିଧା ହେଉଛି ସେ ଟାଇମ୍ ମିଶା କାଟି ଯାଉଛି ଏ ସମସ୍ତ ଦେଖିକି ଟାଇମ୍ କଟାଇ ଦେବେ ଆମେ ବଡ଼ବାପା ଯେମିତି ବୟସ୍କ ଲୋକ ଭିତରେ ବାହାର ବାହାରି ଗଲା ଖୋଜ୍ ଖବର ନେଇପାରିବେ ଆମେ କେମିତି ଅଛି କେଉଁ ପ୍ରକାରରେ ଅଛି ଏ ଫୋନ୍ ବିଷୟରେ ସବୁ ଜାଣିପାରିବେ ଏଭଳି ଆମର ବୟସ୍କ ଲୋକଙ୍କ ଟାଇମ୍ କଟାଉଥିଲା